ବିଭାଘରରେ କନ୍ୟା ମାନଙ୍କୁ ବିଭିନ୍ନ ପ୍ରକାରର ଉପହାର ଦିଆଯାଇଥାଏ ଯେମିତିକି ବନ୍ଧୁ ବାନ୍ଧବ ଆସିଲେ ଝିଅ ମାନଙ୍କୁ ବିଭିନ୍ନ ପ୍ରକାରର ଜିନିଷ ଦେଇଛନ୍ତି

ଯୌତୁକ କଥା କ'ଣ ବା ଆଉ କହିବି ଯୌତୁକ ପ୍ରଥା ଆମ ସମାଜରେ ଏକ ସାମାଜିକ କଳଙ୍କ ଏହା ଏକ ମାରାତ୍ମକ ରୋଗ ଭଳି ସମାଜରେ ବ୍ୟାପିବାରେ ଲାଗିଛି ଏହି ପ୍ରଥା ପ୍ରତ୍ୟେକ କନ୍ୟାର ପିତା ଓ ମାତାଙ୍କୁ ଏପରିକି ଆମ ସମାଜକୁ ଆକ୍ରମଣ କରି ବସିଛି ଏହି ପ୍ରଥା ଯୋଗୁଁ ବିଭିନ୍ନ ଝିଅ ମାନେ ମଧ୍ୟ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ସେମାନେ ଯୌତୁକ ନ ନେଇକି ଶାଶୁ ଘରକୁ ଗଲେ ତାଙ୍କୁ ସେଇଠି ବିଭିନ୍ନ ପ୍ରକାର ଅତ୍ୟାଚାର କରୁଛନ୍ତି ମାନସିକ ଶାରୀରିକ ଭାବରେ ଅତ୍ୟାଚାର ମଧ୍ୟ କରୁଛନ୍ତି ଯେମିତି କି ତାଙ୍କୁ ଦୌଡ଼ି ଦେଇ ଦେଉଛନ୍ତି ବିଷ ଦେଇ ଦେଉଛନ୍ତି ସେମାନେ ମୃତ୍ୟୁ ବରଣ କରୁଛନ୍ତି ଆଉ କିଛି କିଛି ଝିଅ ମାନେ ମଧ୍ୟ ଶାଶୁ ଘରୁ ଆସି ତାଙ୍କ ବାପ ଘରେ ମଧ୍ୟ ରହୁଛନ୍ତି